ଆମ ଅଞ୍ଚଳରେ ପ୍ରାଣୀ ଚିକିତ୍ସକ ଅଛନ୍ତି ସେମାନେ କିପରି ପଶୁମାନଙ୍କୁ ସୁସ୍ଥ ରଖିବା ପାଇଁ କହିଥାନ୍ତି ସେମାନେ ଏଇଟା କହିଥାନ୍ତି ଶେଷ ଥର ଶେଷ ଥର ଚିକିତ୍ସା ମାନଙ୍କୁ ଯାଞ୍ଚ କର କରିବା ପାଇଁ ପଶୁ ପଶୁମାନଙ୍କୁ ଗାଈ ଏଇଟା କର୍ବା ଗାଈ ଛେଲିମାନଙ୍କୁ ଏଇଟା କର୍ବାର୍ ଲାଗି ଗାଈର ଚିକିତ୍ସା କରିବା ଲାଗି ସେମାନଙ୍କୁ ଡ଼କା ଯାଇଥାଏ ନହେଲେ ସେମାନଙ୍କ ପାଖକୁ ସେମାନଙ୍କୁ ଡ଼କା ଯାଇଥାଏ ତା'ର ଖର୍ଚ୍ଚ ସେମାନଙ୍କ ସ୍ୱାସ୍ଥ୍ୟ ଖର୍ଚ୍ଚ ଭାବରେ ପାଞ୍ଚ ହଜାର ଦଶ ହଜାର ପର୍ଯ୍ୟନ୍ତ ବି ଲାଗି ଯାଇଥାଏ ପାଖରେ ନ ଥିବାରୁ ଅସୁବିଧା ହୋଇଥାଏ ଏଥିଲାଗି ଆମ ଅଞ୍ଚଲରେ ଆମ ଅଞ୍ଚଲରେ ପ୍ରାଣୀ ଚିକିତ୍ସକ ରହିବା ନିହାତି ଦରକାର ନିହାତି ଦରକାର ଉଦାହରଣ ସେମାନେ ରହିଲେ ପଶୁପମାନଙ୍କୁ ଏତେ ଅସୁବିଧା ନେଇ ହବାର୍ ନେଇ ହଏ ଔର୍ ସେମାନେ ରହିଲେ ପଶୁପକ୍ଷୀମାନେ ଯେନ୍ ମରି ଯାଉଛନ୍ତି ସେ ଲୋଗ୍ ବି ନି ମର୍ବାର୍ ନି ମର୍ତେ ଭଲ୍ କିନା ରହିତେ